ଏଇ ଜିନ୍ ପ୍ୟାଣ୍ଟଟି ବହୁତ ସ୍ମୁଥ୍ ଥିଲା ଏବଂ ପିନ୍ଧିବାକୁ ବହୁତ ବଢ଼ିଆ ଲାଗୁଥିଲା ଏହା ଗୋଟିଏ ଥର ସଫା କଲେ ବହୁତ ସୁନ୍ଦର ନୂଆ ଭଳି ଦିଶୁଥିଲା ଏଇ ପ୍ୟାଣ୍ଟ ପିନ୍ଧି ଯେ କୌଣସି ଜାଗା କୁ ବା ଫଙ୍କସନ୍କୁ ଗଲେ ସାଙ୍ଗ ସାଥିମାନେ କେବେ କିଣି କିଣିଲୁ ବୋଲି କହୁ କହୁଥିଲେ ବା କହୁଛନ୍ତି ଏଇ ଜିନ୍ ପ୍ୟାଣ୍ଟର ଦାମ୍ ମାତ୍ର ନଅଶହ ପଚାଶ ଟଙ୍କା ଥିଲା ମାତ୍ର ବହୁତ ଭଲ ଥିଲା ଏବଂ ଏହା ପାର୍କୀର ଥିଲା ଏ ପିନ୍ଧିବାକୁ ବହୁତ ଭଲ ଲାଗୁଥିଲା ତେଣୁ ଏଇ ଜିନ୍ ପ୍ୟାଣ୍ଟର କି କୁ କେବେ ଭୁଲି ହେବ ନାହିଁ ସେ ଦୋକାନ ବାଲାଟି କିମିତି ଦେଇଥିଲା ବହୁତ ଭଲ ଲାଗୁଥିଲା ଜିନ୍ ପ୍ୟାଣ୍ଟର ବହୁତ ବହୁତ ଭଲ ଥିଲା ତେଣୁ ଏଇ ଜିନ୍ ପ୍ୟାଣ୍ଟର କପଡ଼ାଟାକୁ ଭୁଲି ହେବ ନାହିଁ